ପିଲାମାନେ ବହିପତ୍ର ଧରି ତାଙ୍କ ୟୁନିଫର୍ମ ପିନ୍ଧିକି ସ୍କୁଲ୍ ଯାଇଥାନ୍ତି ସେ ବହିପତ୍ର ଧରିକି ଟିଫିନ୍ ଧରିକି ବୋତଲ ଧରିକି ସ୍କୁଲ୍କୁ ଯାଇଥାନ୍ତି ସ୍କୁଲ୍ରେ ଭଲ ପାଠ ପଢ଼ି ସାର୍ମାନେ ଭଲ ପାଠ ପଢ଼ିକି ଫିର୍ ତାଙ୍କ ରୁଟିନ୍ ଅନୁସାରେ ଟିଫିନ୍ ଖାଇକି ଫିର୍ ସାର୍ ବସିକି ଫିର୍ ଫିର୍ ଦଉ ଫିର୍ ଛୁଟି ହୋଇକି ଘରକୁ ଆସନ୍ତି ଫିର୍ ସଫା ସୁୁତୁରା ହୁଅନ୍ତି ବହୁତ ଭଲ ଭାବରେ ସ୍କୁଲ୍ ଯାଇଥାନ୍ତି ପିଲାମାନେ ଆଉ ବହିପତ୍ର ବି ଭଲ ସଜାଡ଼ିକି ରଖିଥାନ୍ତି ଆଉ ଟିଫିନ୍ ବନେଇକି ବୋତଲରେ ପାଣି ଭରିକି ପିଲାମାନଙ୍କୁ ଆମେ ସ୍କୁଲ୍ ପଠେଇଥାନ୍ତା ଆଉ ସାର୍ମାନେ ବି ସେମାନଙ୍କୁ ସ୍କୁଲ୍ରେ ଭଲ ସୁବିଧା ଦେଇକି ପାଠ ପଢ଼ିକି ଭଲ ମଣିଷ ମଣିଷ ଭଲ ବଡ଼ ମଣିଷ ହେବା ପାଇଁ ସେମାନେ ସ୍କୁଲ୍ରେ ଭଲ ପାଠ ପଢ଼େଇଥାନ୍ତା ସେଥିପାଇଁ ଆମେ ସ୍କୁଲ୍ ପିଲା ଛୁଆକୁ ପଠେଇ ପଠେଇଥାନ୍ତା